ମୁଁ ଯେଉଁ ଦିନ ଲାଗି ବାହାରକେ ଯାଉଥିଲେ ସେ ଗଛ ଦେଖ୍ସିଁ ଯେ ଗଛରେ ପୋକପୋକା ଲାଗିଛନ୍ତି କି କ'ଣ ବୋଲି ଦେଖିଦେଇସିଁ ତାହାରେ ଲାଗିଥିଲେ ଔଷଧ ଦେଇକି କ୍ଷାର କ୍ଷୁରା ଦେଇଦେଇସିଁ ଆର୍ ମୋର ମାଆ ବାପାଙ୍କୁ କହିଦେଇସିଁ ମୋ' ଭାଇ ଭଉଣୀ ସମସ୍ତଙ୍କୁ କହିଥିସିଁ ଯେ ଗଛରେ ପାଣି ଟିକିଏ ଟିକିଏ ଦେଉଥିବ ପୋକ ଲାଗିଲେ ଦେଖୁଥିବ ଔଷଧ ଆଣିକରି ଦେଉଥିବ ମୁଁ ଜଲ୍ଦି ପଳାଇ ଆସିବି ସେ ଫଳମୂଳ ସବୁଯାକ ନେଇକରି ବାହାରେ ବିକିବ